ଆମ ଅଞ୍ଚଳର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି ଆଉ କିଛି ଲୋକ ବାହାରକୁ ଯାଇ ଇଏ କରନ୍ତି ନହେଲେ ପ୍ରାୟ ଲୋକ ଆମ ଅଞ୍ଚଳରେ ଚାଷ ଉପରେ ନିର୍ଭର କରନ୍ତି କିନ୍ତୁ ପ୍ରାୟ ଚାଷ ଉପରେ ଭଲ ପ୍ରଫିଟ୍ ହୁଏ ତା'ପରେ ମଧ୍ୟ ଗୋଟିଏ ଗୋଟିଏ ବର୍ଷ ଚାଷରେ ଲସ୍ ମଧ୍ୟ ହୁଏ କାରଣ କାହିଁକିନା ଚାଷ ବାଣିଜ୍ୟ ସମ୍ମୁଖୀନ ହୁଅନ୍ତି ପାଣି ବର୍ଷା ନହେଲେ ଚାଷ ର ଚାଷ ଖରାପ ହୁଏ ତେଣୁକରି ସରକାର ଯଦି ପାଣିର ସୁବିଧା କରନ୍ତା ତା'ହେଲେ ହୁଏତ ଚାଷୀମାନେ ଭଲ ଲାଭବାନ ହୋଇପାରନ୍ତେ ଆଉ ସାର ସୋସାଇଟିମାନଙ୍କୁ ସାର ଖତ ସରକାର ଯଦି ସହଯୋଗ କରନ୍ତା ତା'ହେଲେ ଚାଷୀମାନେ ଆଉ କିଛି ଉନ୍ନତି ହୋଇପାରନ୍ତି ଏବେ ମଧ୍ୟ ଲୋକମାନେ ବହୁତ ଧରଣର ଲୋକମାନେ ଚାଷ ଉପରେ ନିର୍ଭର କରୁଛନ୍ତି